ଆମ ଦେଶ ଭାରତ ଏହି ଭାରତରେ ଆଗ୍ ଆଗରେ ମହିଳାମାନଙ୍କୁ କ୍ରୀଡ଼ାରେ ବା କୌଣସି ସୁଯୋଗ ଦିଆଯାଉନଥିଲା ବର୍ତ୍ତମାନ ଧୀରେ ଧୀରେ ବିଜେପି ଆସି ଏହି ଦେଶକୁ ଉନ୍ନତ କରିବାରେ ଚେଷ୍ଟା କରିଛି ଏବେ ମହିଳା ସହିତ କ୍ରୀଡ଼ା ଜଡ଼ିତ କରିବାକୁ ଚେଷ୍ଟା କରିଛନ୍ତି ଏବଂ ବିଜେପି ସରକାର ସଫଳ ମଧ୍ୟ ହେଇଛନ୍ତି ପ୍ରତ୍ୟେକ ମହିଳାଙ୍କୁ କ୍ରୀଡ଼ା ସହିତ ଯୋଡ଼ିଛନ୍ତି ଯୋଉ ମହିଳା କ୍ରୀଡ଼ାରେ ଯୋଗଦାନ କରୁଛନ୍ତି ଏବଂ ମହିଲା କ୍ରୀଡ଼ାର ନାମ ଆଗକୁ ବଳୋଉଛନ୍ତି ମହିଲାମାନେ ପ୍ରତ୍ୟେକ କ୍ରୀଡ଼ାରେ ଏବେ ଯୋଗଦାନ କରୁଛନ୍ତି ଯଥା କ୍ରିକେଟ ରନିଙ୍ଗ ହାଇଜମ୍ପ ଲଙ୍ଗ ଜମ୍ପ ଏବଂ ଇତ୍ୟାଦି କ୍ରୀଡ଼ାରେ ଯୋଗଦାନ କରୁଛନ୍ତି ମହିଲାମାନଙ୍କ ମଧ୍ୟରେ ହର୍ମନ ପ୍ରିତ ଦି ହରମନ କୌର ଇତ୍ୟାଦି ଖେଳରେ କ୍ରିକେଟ ଖେଳରେ କ୍ରିକେଟ ଖେଳ ଜଗତରେ ଆମ ଭାରତକୁ ଓମେନ୍ସ କ୍ରିକେଟ ଟିମ୍ ସହିତ ଆଗକୁ ବଢ଼ିଛନ୍ତି ଏହି କ୍ରିକେଟ ଟିମ୍ ମଧ୍ୟରୁ ବିଶେଷ କ୍ରୀଡ଼ା ସୁଯୋଗ ପାଇଁ ମହିଲାମାନଙ୍କୁ ବହୁତ ସୁ ସୁବିଧା ଯୋଗାଇ ଦିଆଯାଉଛି ମହିଲାମାନେ କ୍ରୀଡ଼ାରେ ଜଡ଼ିତ ହେବେ ଆପଣ ଜାଣିଥିବେ ଯେ ଜଣେ ମହିଲା ଖେଳରେ ଆଗରେ ପରି ଖେଳ କିଛି ଖେଳରେ ଯୋଗ ଦେଇପାରୁନଥିଲେ ବର୍ତ୍ତମାନ ପ୍ରତ୍ୟେକ ମହିଳା ଖେଳରେ ଯୋଗଦାନ ଦେଉଛନ୍ତି ଏବଂ ନିଜ ସହିତ ଆମ ଦେଶର ନାଁ ମଧ୍ୟ ଆଗକୁ ବଢ଼ୋଉଛନ୍ତି ଭାରତ ମହିଳାମାନଙ୍କ ପାଇଁ ଉପଲବ୍ଧି କ୍ରୀଡ଼ା ସୁଯୋଗ ହେଉଛି କ୍ରିକେଟ ଟେନିସ୍ ହାଇ ଜମ୍ପ ଲଙ୍ଗ୍ ଜମ୍ପ ଇତ୍ୟାଦି ଆମ ଭାରତ ମହିଳାଙ୍କ ପାଇଁ ଯୋଗ ସୁଯୋଗ କ୍ରୀଡ଼ା